ଆମର ନୟାଗଡ଼ ଜିଲ୍ଲାର ଆମେ ଗରିବ ଶ୍ରେଣୀ ଲୋକ ବହୁତ ପରିମାଣରେ ରହିଥାଉ ଏହି ସବୁ ନେତା ମାନେ ସବୁ ଛୋଟକୁ ପାହିଆ ନେତା ସବୁ ସାଥି ସାଙ୍ଗ ଧରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରିକି ଦେଉଛନ୍ତି ଆମେ ସବୁ ଗରିବ ଶ୍ରେଣୀ ଲୋକ ମାନେ ପଲିଥିନ୍ ତଳେ ବସବାସ କରୁଛୁ ଘରେ ଖୁଣ୍ଟ ଡେରା ହୋଇକି ରହିଛି ସବୁ ଟାଇଲ୍ ଘର ସବୁ ମାଙ୍କଡ ଡେଇଁ କରି ସବୁ ନାଶ କରିକି ମାଙ୍କଡ଼ ସବୁ ଭଙ୍ଗାରୁଜା କରିକି ଆମ ଉପରେ ଘର କେତେବେଳେ ମାଡ଼ି ବସିବ ଆମର କେହି ଦାୟିତ୍ୱ କେହି ବୁଝିବା ପାଇଁ କେହି ସମର୍ଥ ନାହାଁନ୍ତି ତା ପରେ ଆମର ଏ ଯେଉଁ ରାସ୍ତା ଘାଟ ଟିକେ ସୁବିଧା ନାହିଁ ଟିକେ ହସ୍ପିଟାଲ ଯିବା ପାଇଁ ଆ କେତେବେଳେ ବିପଦ ଆପଦ ପଡ଼ିଲା ରୋଗ ଗ୍ରସ୍ତରେ ଆଉ ସେମିତି ସୁବିଧା ସୁଯୋଗ କିଛି ନାହିଁ ଆଉ ମଣ୍ଡିର ବ୍ୟବସ୍ଥା କିଛି ନାହିଁ ଲୋକ ମାନେ ଚାଷୀ ମାନେ ସେ ସମସ୍ତେ ଇଏ ମଣ୍ଡିର ସୁବିଧା ନ ଥିବାରୁ ବ୍ୟବସାୟୀ ମାନଙ୍କୁ କମ ଦାମରେ ଧାନ ବିକ୍ରି କରି କରୁଛନ୍ତି ଆଉ ବହୁତ ହଇରାଣ ଅସୁବିଧାରେ ଏମାନେ ସମସ୍ତେ ସମ୍ମୁଖୀନ ଆମେ ରହିଛୁ